ହେଲେ ହଁ କ'ଣ କରୁଚି ଚାଲିବାକୁ ତ ଦୁଇ ଦିନ ହେଲା ଆଉ ଯାଇ ହେଉନି ମେଘ ବର୍ଷା ହେଉଛି ଆଉ କ'ଣ ଏଇ ରାଜନିଧି ଏଇ ଭଳିଆ ଚାଲିବାକୁ ଆସୁଛୁ ତୁମେ ତୁମେ କାଇଁ ଆଉ ଆସୁନ ନବୀନ ପଟ୍ଟନାୟକ ଏନେ ଥିଲା ସିଏ ଗୋଟେ ରକମ ଥିଲା ଏଇନା ତ ମୋହନ ମାଝି ଆସିଲା ଯେ ସେ ଏବେ ପାଣି ଫାଣି ଏବେ ସବୁ ଅସୁବିଧା ଆଉ କୌଣସି ମାତ୍ର ସୁବିଧା ହେଉନି କ'ଣ କରାଯିବ ଦରଦାମ ତ ନିଜେ ବେଶି ସବୁ ବଢ଼ିଯାଉଛି ଏଣେ ପଇସା ଏଣେ ଦେଲା ବେଳକୁ ଏଣେ ସବୁ କଟିଯାଉଛି ଦରଦାମ ବଢ଼ିଯାଉଛି ଆଉ ଭତ୍ତା ଫତ୍ତା ତ କହିଥିଲା ବଢ଼େଇବା ପାଇଁ ସିଏ ବି ସୁଦ୍ଧା ବଢ଼େଇଲାନି ନାହିଁ ଆଉ ଏମିତି ଆଉ କ'ଣ କରିବୁ ଲୋକ ଭାରି ହଇରାଣ ହେଉଛନ୍ତି ଯାହା ହେଉ ନବୀନ ପଟ୍ଟନାୟକ କହିଲେ ଖାଲି ଆଗ ଆଗ ବହକା ହେଇକି ସବୁ କହିଦେଲେ ତିନି ହଜାର ଟଙ୍କା ବଢ଼ିବ ତିନି ହଜାର ଟଙ୍କା ବଢ଼ିବ ଲୋକ ଆମେ କେତେ ସବୁ ଗୋଟେ ଆଶା ଭରସା ନେଇକି ରହିଥିଲୁ ଆଉ ଆଉ ମୋହର ମାଝି ସେଟା କରେଇ ଦେଲାନି ନବୀନ ପଟ୍ଟନାୟକ ଯାହାହେଲେ ଗୋଟେ ସାହାଯ୍ୟ କରିଥିଲା ସିଏ ବି କିଛି କଲାନି ହଉ ହଉ ଟିକେ ମୋର ଫୋନ୍ ଆସୁଛି ଟିକିଏ ରଖନ୍ତୁ